ହଁ ମୁଁ ସ୍କୁଲ୍ରେ ଚିତ୍ରାଙ୍କନ କରିଛି ମୋର ଆମର ମାଷ୍ଟର୍ କହିଲେ ଇଏ ଚିତ୍ରାଙ୍କନ କର ବୋଲି ଗୋଟେ କ୍ଲାସ୍ଟେ କରିଥିଲେ ସେଥିରୁ ପାଇଁ ମୁଇଁ ଚିତ୍ରାଙ୍କନ କଲି ମୁଁ ବହୁତ ଶିଖିବାକୁ ପାଇଲି ଯେ ଚିତ୍ରାଙ୍କନ ବହୁତ ଭଲ ହଉ ଡ୍ରଇଂରେ ରଙ୍ଗ ପେନସିଲ୍ ଆଉ ଆଉ ଅନେକ ସାମଗ୍ରୀ ଲାଗିଥାଏ ତେଣୁ ଆମେ ଚିତ୍ରାଙ୍କନ କଲାବେଳେ ବହୁତ କଠିନ ହିସାବରେ ଚିତ୍ରାଙ୍କନ କରୁ ଆମେ ବହୁତ କଠିନ ହିସାବରେ ଚିତ୍ରାଙ୍କନ କରୁ ଯେ ରଙ୍ଗ ବହୁତ ଡ୍ରଇଂ ପେପର୍ ଆଉ ଅନ୍ୟାନ୍ୟ ସାମଗ୍ରୀ ଲାଗିଥାଏ ଆମେ ଚିତ୍ରାଙ୍କନ କଲାବେଳେ ସାର୍କୁ ପରୀକ୍ଷାରେ ତାଙ୍କର ଆଉ ଆଉ ଏକ ଏକ ଏକ୍ଜାମ୍ରେ ଚିତ୍ରାଙ୍କନ ପଡ଼ିଥାଏ ବହୁତ ପେପର୍ ବା ମହାତ୍ମା ଗାନ୍ଧୀ ଅନ୍ୟ ଅନ୍ୟ କିବା ଗଛଲତା ବହୁତ ବହୁତ ହେଥି ପାଇଁ ଚିତ୍ରାଙ୍କନ ପଡ଼ିଥାଏ ତେଣୁ ଆମେ ଶିଖିବାକୁ ମିଳେ ଚିତ୍ରାଙ୍କନ ଯେ ରଙ୍ଗ ପେନସିଲ୍ ଆଉ ଡଟ୍ ଆଉ ଆଉ ସାମଗ୍ରୀରେ କମ୍ପାସ ସାମଗ୍ରୀ ଲାଗି ଥାଏ ତେଣୁ ଆମେ ଚିତ୍ରାଙ୍କନ କରିଥାଉ ତା'ପରେ ଆମେ ବହୁତ କଠିନ ଅନ୍ୟାନ୍ୟ ଆଉ ସ୍କୁଲ୍ମାନଙ୍କୁ ଚିତ୍ରାଙ୍କନ ପଡ଼ିଥାଏ ସେଥିପାଇଁ ବହୁତ ବାର ପ୍ରକାର ରଙ୍ଗ ଲାଗିଥାଏ କଳା ଲାଲ ହଳଦିଆ ବ୍ଲୁ ବହୁତ ଅନ୍ୟାନ୍ୟ ଏକ ଏକ ତାଙ୍କର ପେନସିଲ୍ ଲାଗିଥାଏ ଆମ୍ଭେ ତେଣୁ ଗୋଟିଏ ଗୋଟିଏ ଚିତ୍ରାଙ୍କନଙ୍କୁ ବହୁତ ଟାଇମ୍ ମିଳିିଥାଏ ପରୀକ୍ଷାରେ ବହୁତ କମ ଟାଇମ୍ ମିଲିଥାଏ ସାଧା ଆମେ ବହୁତ ଟାଇମ୍ ମିଳିିଥାଏ ବହୁତ କଠିନ ହିସାବରେ ଚିତ୍ରାଙ୍କନ କରିଥାଉ ବହୁତ ଚିତ୍ରାଙ୍କନ ହଉଛି ଅନ୍ୟାନ୍ୟ ଗୋଟି ଗତିର ଗଛ ଲତା ବା ବହୁତ ଚିତ୍ରାଙ୍କନ ଏ ଆମ ଛେଳିି ବଷ ବହୁତ ପଶୁ ପକ୍ଷୀ ବିଷୟରେ ଚିତ୍ରାଙ୍କନ ରହିଥାଏ